ଯେଉଁମାନେ ପଶୁ ରଖିଛନ୍ତି ତାଙ୍କର ସୁବିଧା ହେଉଛି ଘରଟିଏ ଆଗ ଭଲ ଭାବରେ ତୋଳିବା ସେ ଘରର ସବୁ ପାଖରେ ସିମେଣ୍ଟରେ କାମ ହୋଇଥିବ ତଳଟା ଚଟାଣ ଢଳେଇରେ ହୋଇଥିବ ଏମିତିବି ଫ୍ୟାନ୍ ଲାଇଟ୍ ସବୁ ପ୍ରକାର ସୁବିଧା ଥିବ ଏମିତିବି ଗାଈଟିଏ ଯେ ଝାଡ଼ା କି ପରିସ୍ରା କଲେ ତାକୁ ଠିକ୍ ବାଟ ରଖିଥିବ ଯେ ଯେମିତି ସେ ବାହାରକୁ କିନ୍ତୁ ପ୍ରକାଶିତ ହେଉଥିବ ଏମିତି ଖାଇ ଖାଇବା ପାଇଁ ଟାଇମ୍ଟା ଆଉ ବାକି ଗାଧୋଇବା ଟାଇମ୍ଟା ଗୋରୁଙ୍କର ଯତ୍ନ ଠିକ୍ସେ ନେଉଥିବା ଦେହ ଖରାପ ହେବ ହେଲେ ପାଖରେ ଥିବା ପଶୁ ଡାକ୍ତରଙ୍କୁ ଫୋନ୍ କରିକି ତାଙ୍କ ଟ୍ରିଟ୍ମେଣ୍ଟ ଚାଲୁ କରିବାଟା ଠିକ୍ ଆଉ ଏମିତି ଏହି ପ୍ରକାର ସୁବିଧା ରଖିଲେ କେତେବେଳେ ବି ଗୋରୁ ଆମର ହଇରାଣରେ ପଡ଼ିବେ ନାହିଁ